ଡ୍ରେନ୍ ମିଲ୍ ଅଧିକାଂଶ ଜିମ୍ ମାନଙ୍କରେ ଥାଏ ଯେଉଁଥିପାଇଁ କିି ଆମକୁ ଜିମ୍ ମାନଙ୍କରେ ଦୌଡ଼ିବାରେ ଭଲ ଲାଗେ ନାହିଁ ଚାରି କାନ୍ଥ ଭିତରେ ସେଇଥିପାଇଁ ଆମକୁ ବହୁତ ବହୁତ ହୁଏ ଯେଉଁଥିପାଇଁ କିି ଆମେ ଖୋଲା ଆକାଶରେ ରନିଙ୍ଗ କଲାବେଳେ ଆମକୁ କୁଲକୁୁଲିଆ ପବନ ଆସୁଥାଏ ଯେଉଁଥିପାଇଁ କିି ଆମେ ଭଲ ଭାବରେ ରନିଙ୍ଗ କରିବା ପାଇଁ ବି ଆମେ ସକ୍ଷମ ହୋଇଥାଉ ଏବଂ ଯେଉଁଥିପାଇଁ କିି ଆମକୁ ଭଲ ଲାଗେ ଖୋଲା ଆକାଶ ତଳେ ଆମେ ରନିଙ୍ଗ କରିବା ପାଇଁ ଆମକୁ ବହୁତ ଭଲ ଲାଗେ ଯେଉଁ କାରଣ ପାଇଁକି ଆମର ଦେହ ସୁସ୍ଥ ଥାଏ ଏବଂ ଏବଂ ଖୋଲା ଆକାଶ ତଳେ ରନିଙ୍ଗ କରିବା ଦ୍ୱାରା ଆମକୁ ଆମ ଆମର ନିିଶ୍ୱାସ ପ୍ରଶ୍ୱାସ ବହୁତ ଭଲ ଭାବରେ ଆମକୁ ସାହାଯ୍ୟ କରିଥାଏ ଖୋଲା ଆକାଶ ତଳେ ପବନ ବାଜିବା ଦ୍ୱାରା ଆମକୁ ବହୁତ ଭଲ ଲାଗେ ସେଥିପାଇଁ ଆମେ ଅଧିକାଂଶ ଖୋଲା ଆକାଶ ତଳେ ରନିଙ୍ଗ କରିବା ପାଇଁ ଆମେ ବହୁତ ଭଲ ପାଉ ସେଥିପାଇଁ